ମୋ ପଶୁମାନଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ ସେମାନଙ୍କ ସହିତ ମୁଁ ବହୁତ ରହେ ଆଉ ସେମାନ ସେମାନଙ୍କ ସମ୍ପର୍କ ମୋ ସମ୍ପର୍କ ବହୁତ ଭଲ ଆମ ଘରେ ଗାଈ ଅଛି ଛେଳି ଅଛି ମେଣ୍ଢା ଅଛି ଆଉ କୁକୁର ମଧ୍ୟ ଅଛି ସେଇମାନେ ମୋ ସହିତ ରୁହନ୍ତି ସେମାନଙ୍କ ସହିତ ମୁଁ ବୁଲିବାକୁ ମଧ୍ୟ ଯାଏ ଆଉ ସେମାନଙ୍କୁ ମୁଁ ନାଁ ମଧ୍ୟ ଦେଇଛି ମୋ ଗାଈର ନାଁ ହେଲା ଗୌରୀ ରାଣୀ ଆଉ ମୋ କୁକୁରମାନାନଙ୍କ ନାମ ହେଲା କାଳିଆ କୁକୁର ମୋ ସହିତ ମୁଁ ଯୁଆଡ଼େ ଯାଏ ସେ ମଧ୍ୟ ମୋ ସହିତ ଆସେ ଆଉ ମୁଁ ତାକୁ ଖାଇବାକୁ ଦିଏ ସେ ମୋ ସହିତ ରୁହେ ମତେ ଟିକେ ବି ସେ ନଦେଖିଲେ ରହିବ ନାହିଁ ସିଏ ମତେ ବହୁତ ଭଲ ପାଏ ଆଉ ମୁଁ ମଧ୍ୟ ତାକୁ ବହୁତ ଭଲ ପାାଏ ଆଉ ମୁଁ ପଶୁମାନଙ୍କୁ ମଧ୍ୟ ମୁଁ ବହୁତ ଭଲ ପାାଏ ସେମାନେ ମଧ୍ୟ ମତେ ବହୁତ ଭଲ ପାଆନ୍ତି ଆଉ ପଶୁମାନ ମୋ ଗାଈମାନଙ୍କୁ ମୁଁ ଘାସ ଦିଏ ଖାଇବାକୁ ଦିଏ ଆଉ ବୁଲିବାକୁ ମଧ୍ୟ ନିଏ ଆଉ ସେମାନଙ୍କୁ ବାହାରେ ନିଏ ଆଉ କୁକୁରକୁ ମଧ୍ୟ ମୁଁ କୁଆଡ଼େ ଗଲେ ମୋ ସହିତ ସିଏ ମଧ୍ୟ ଯାଏ ଆଉ ସେ ମତେ ବହୁତ ଭଲ ପାାଏ ଆଉ ମୁଁ ମଧ୍ୟ ତାକୁ ବହୁତ ଭଲ ପାଏ ଆଉ ମୋ ଗାଈମାନଙ୍କର ଯତ୍ନ ମଧ୍ୟ ନିଏ ଆଉ କୁକୁର ମଧ୍ୟ ମୋ ସହିତ ରହେ ତାହାକୁ ବି ମୁଁ ବହୁତ ଯତ୍ନ ନିଏ